ମ୍ୟାମ୍ ନମସ୍କାର ଆପଣଙ୍କର ଷ୍ଟଲ୍ ଅଛି କି ହୁଁ କୋଉ ସାଇଜ୍ର ଅଛି ସବୁ ବଡ଼ ସାଇଜ୍ ସାନ ସାଇଜ୍ ବଡ଼ ସାଇଜ୍ ଅଛି କି ଛୋଟ ସାଇଜ୍ ଅଛି ଛୋଟ ସାଇଜ୍ର ନା ବାହାରେ ବଡ଼ ସାଇଜ୍ର ଗୋଟେ ଆଉ ଛୋଟ ସଇଜ୍ର ଗୋଟେ ଦରକାର ଥିଲା ଛୋଟ ସାଇଜ୍ର କେତେ ନେଉଛନ୍ତି ଭଡ଼ା ହଁ ଆଉ ଟିକେ କମ୍ରେ ହେବ ନାହିଁ କି କ'ଣ ପାଇଁ ହେବନି ସେତିକିରେ ହେବ ସମସ୍ତ ହଉ ଠିକ୍ ଅଛି ମୁଁ ଜଲ୍ଦି ଦେବି ଛୋଟ ସାଇଜ୍ର ହଜାରରେ ଦେବେ ନାଁ ତୁମେ ଇୟର୍ଲି ଦେବି ଯେ ଘରେ ଅଛ ଟାଉନ୍ ଭିତରେ ଅଛି ନା ବାହାରେ ଅଛି ହଁ ବିଜିନେସ୍ ଠିକ୍ ଚାଲିବ ତ ହଉ ସବୁ ଲାଇଟ୍ର ସୁବିଧା ଅଛି ନା ନାହିଁ

ହଉ ମ୍ୟାମ୍ ମୁଁ ଆପଣଙ୍କୁ ଇଲେକ୍ଟ୍ରି ବିଲ୍ ନିଜେ ବୁଝେଇବି ନିଜେ ଇଲେକ୍ଟ୍ରି ବିଲ୍ ବୁଝାବା କେ ସେତିକି ନାଇ ହୁଏ ନା ଇଲେକ୍ଟ୍ରି ବିଲ୍ ବୁଝାବେ ସେଥିରେ ପୁଣି ଚାରି ହଜାର ସେମିତି ନାଇ ହୁଏ କମ୍ କରନ୍ତୁ ଆପଣ ଇଲେକ୍ଟ୍ରି ବିଲ୍ ବୁଝାବା ଯଦି ଚାରି ହଜାର ଦେବି ଆଉ ମୁଁ ଯଦି ନିଜେ ବୁଝାମି ଇଲେକ୍ଟ୍ରି ବିଲ୍ କମ୍ କର ହେବ ମ୍ୟାମ୍ କରନ୍ତୁ ଇଲେକ୍ଟ୍ରି ବିଲ୍ ମୁଁ ନିଜେ ଦେଇ ଦେବି ଆପଣଙ୍କୁ ତିନି ହଜାରରେ ଫିକ୍ସ୍ କରି ଦିଅନ୍ତୁ ହଉ ମ୍ୟାମ୍ ମୁଁ କେତେବେଳେ ଆପଣଙ୍କୁ ଦେଖା କରିବି ହଁ ମୋତେ ଲୋକେସନ୍ ପଠେଇ ଦିଅନ୍ତୁ ମୁଁ ଆପଣଙ୍କ ଷ୍ଟଲ୍କୁ ଯାଇକି ଦେଖିକି ଆସିବି ହଉ ମ୍ୟାମ୍ ରଖୁଛି